ହ୍ୟାଲୋ ହଁ ହଁ ଲକ୍ଷ୍ମୀ ମୋବାଇଲ ଦୋକାନ କି ମୁଁ କହୁଥିଲି ଗୋଟେ କଷ୍ଟମର ଟେ ଯେ ମୋର ମୋବାଇଲ ଟା ଦେହାରୁ କହୁଥିଲି ମୋର ମୋବାଇଲ ର ଡିସପ୍ଲେ ଟା ଭାଙ୍ଗିଯାଇଛି ହେଲେ ମୁଁ ତାକୁ

ତ ସେ ଡିସପ୍ଲେ ଟା କେତେ କ'ଣ ପ୍ରାଇସ ଅଛି ଭଲ ଡିସପ୍ଲେ କୁହନ୍ତୁ କେତେ ରେଟ୍ ଯେ ଭଲ ଡିସପ୍ଲେ ଟା ଛଅହଜାର ଟଙ୍କା ଏତେ ଟଙ୍କା ଛଅ ହଜାର ଟଙ୍କା ଆଉ ହଜାର ତ ମିଶାଇଲେ ମୁଁ ଗୋଟେ ନୂଆ ମୋବାଇଲ ଟେ ଆଣିବି ହେଲେ ମ୍ୟାଡ଼ାମ ଏତିକି କ'ଣ ପଇସା ନାହିଁ ଯେଉଁଟା ଭଲ ଭଲ ଅଛି ତାକୁ ମୁଁ ଲଗାଇବି ହଁ ହଁ ହଁ ଉ ଠିକ୍ଅଛି

ଆପଣଙ୍କ ଦୋକାନ ସପ୍ତାହ କେତେ ଦିନ କ'ଣ ଖୋଲାହେଉଛି

ହଉ ମୁଁ ଯିବି ଆଉ ହଉ ମୁଁ ଯିବି ସୋମବାର ଦିନ

ହଉ ମୁଁ ଯିବି

ହଉ ମ୍ୟାଡ଼ାମ ମୁଁ ଯିବି ଆଉ କେତେ କ'ଣ ଡିସକାଉଣ୍ଟ ଦେବେ ହଁ ହଁ

ହଁ ମୁଁ ହଁ ମୁଁ ସୋମବାରଦିନ ଯିବି ହଁ ସୋମବାରଦିନ ଦଶଟାରେ ପହଞ୍ଚିବି

ହଁ ହଁ ରଖନ୍ତୁ